ଆମର ଚାଷୀ ଘର ଆମେ ସବୁଦିନ ପରିବା ଗଛ ଆମର ଲଗାଯାଏ ଆମର ଇଠି ବନ୍ଧାକୋବି ଗଛ ଫୁଲକୋବି ଗଛ ଆଉ ମକା ଗଛ ବାଇଗଣ ଗଛ ଆଉ କଦଳୀ ଗଛ ସବୁ ଆମର ଏଇଠି ଗଛ ଲଗାଯାଏ ଲତା ଗଛ ଲଗାଯାଏ କଲରା ଆଉ କାକୁଡ଼ି ଲଗାଯାଏ ଭେଣ୍ଡି ଗଛ ଲଗାଯାଏ ସବୁ ଗଛ ଆମର ଏଇଠି ଲଗାନ୍ତି ଆମର କାରଣ ଚାଷୀ ଘର ଭଲ ଗଛ ସବୁ ଲଗାଉ ଏ ସବୁଗଛ ସବୁ ଲଗାନ୍ତି ଲଙ୍କାଗଛ ଲଗାନ୍ତି ବାଇଗଣ ଗଛ ଲଗାନ୍ତି ସବୁଗଛ ଲଗାନ୍ତି